ଆପଣ କେବେ ବଗିଚାରେ ଫଲ ଏବଂ ପନିପରିବା ବଢ଼ାଇବାକୁ ଚେଷ୍ଟା କରିଛନ୍ତି କି ହଁ ମୁଁ ମୁଁ ବଗିଚାରେ ଭଲ ପରିବା ବଢ଼ାଇବା ପାଇଁ ଚେଷ୍ଟା କରିଛି ଯେମିତିକି ହେଲା ଲେମ୍ବୁ କରଲା ଆମ୍ବ ପଣସ ଇତ୍ୟାଦି ଗଛ ଏ ଗଛମାନଙ୍କୁ ବଢ଼ିବାକୁ ହେଲେ ଗଛକୁ ଉର୍ବର ମାଟି ଦରକାର ଏବଂ ଗଛମାନଙ୍କୁ ବହୁତ ପାଣି ମଧ୍ୟ ଦରକାର ଗଛମାନେ ଖରାଦିନେ ସକାଲ ସକାଲ ପାଣି ନଦେଲେ ଝାଉଁଲି ଯାଏ ଗଛମାନଙ୍କୁ ସକାଲେ ଏବଂ ସନ୍ଧ୍ୟାରେ ମୁଁ ଡେଲି ସଫିସେଣ୍ଟ ପାଣି ଦିଏ ଏବଂ ମୁଁ ଗଛମାନଙ୍କୁ ଜୈବିକ ସାର୍ ଗୋବର ଖତ ଇତ୍ୟାଦି ରାସାୟନିକ ଖତ ଦିଏ ଆପଣ ଗଛମାନଙ୍କୁ ଯଦି ଗୋବର ଖତ ରାସାୟନିକ ସାର ଗଛ ଲଗାଇବା ମାସେ ଆଗରୁ ଯଦି ଗାତ ଖୋଳି ଗୋବର ଖତ ଜୈବିକ ସାର୍କୁ ଆଗରୁ ବିଛାଇ ଦେବେ ତେବେ ଖରାଦିନେ ଗୋବର ଇତ୍ୟାଦି ମାଟିରେ ମିଶି ମାଟିକୁ ବହୁତ୍ ଉର୍ବର କରିବ ଏବଂ ମାଟି ଉର୍ବର ହେବା ଯୋଗୁଁ ଗଛ ଗୁଡ଼ିକ ବହୁତ୍ ଭଲ ଭାବରେ ବଢ଼ିବ